ହ୍ୟାଲୋ ହଁ

ଉଁ କଣ କଣ ଜିନିଷ ଦରକାର କହୁନ ହଁ ଇଏ ସବୁ ଜିନିଷ ମିଳିଯିବ ମୋ ପାଖରେ ଦେଖ ଦୋକାନଟା ଆମର ମୁଁ ହେଉଛି ଗୋଟିଏ ଡିଲର୍ଟା ଆଉ ସବୁଜିନିଷ ଏଠି ମୁଁ ଟିକିଏ ଆଉ ଟିକିଏ ଚିପ୍ରେ ବି ଦେଇପାରିବି କାହିଁକି ନା ମୋର ବଡ଼ ଦୋକାନଟା ନା ମୁଁ ସବୁ ଦୋକାନକୁ ଦେଉଛି ହୋଲ୍ସେଲ୍ ରେଟ୍ ଜିନିଷ ଦେଉଛି ହେଲା ଆ ଠିକ୍ ଅଛି ତୁମେ ଆସ ଆସ ଚିହ୍ନାପରିଚୟ ତ ଅଛି ଆଉ ମୁଁ ବି ଦେଇଦେବି ଆଉ ହେ ମୋର ବଡ଼ ଦୋକାନଟା ମୋର ପ୍ରାୟ ଏଠି ଚାରିଶହ ପାଞ୍ଚଶହ ଭେରାଇଟି ଷ୍ଟୋର୍କୁ ମୁଁ ଜିନିଷ ଯୋଗାଉଛି ଆମ ପାଖରେ ସବୁଜିନିଷ ଆଭେଲେବଲ୍ ଅଛି କିଛି ଅସୁବିଧା ନାହିଁ ଏ ତମେ ଆସିକି ଆରାମସେ ନେଇପାରିବ ଆସିକି ଗୋଡ଼ାଉନ୍ରେ ପହଞ୍ଚିବ ଗୋଡ଼ାଉନ୍ର ବି ଷ୍ଟାଫ୍ ବି ଅଛନ୍ତି ଆମର ହେଲା ଆଉ ତୁମେ ଯେଉଁ ଯେଉଁ ଜିନିଷ ଦେଖିକି ନେବା କଥା ଦେଖିକି ନେଇଯିବ ଆଉ ନେଇଯିବ ଷ୍ଟାଫ୍ଙ୍କୁ ଯାହା ମୋ ନାଁ କହିଦେଲେ ସେମାନେ ସବୁ କିଛି ଡିସକାଉଣ୍ଟ ବି କରିଦେବେ ପହଞ୍ଚାଇ ପାରିବି ନା ପହଞ୍ଚାଇ ପାରିବିନି ଜିନିଷ ଆସିକି ଗୋଦାମରୁ ନେବାକୁ ପଡ଼ିବ ଠିକ୍ ଅଛି ମୋତେ ଗୋଟିଏ ଲିଷ୍ଟ କହିଦିଅ ଲିଷ୍ଟ କହିଦିଅ କଣ କଣ ଜିନିଷ ନେବ ମୁଁ ସେହିଟା ଲେଖି ଦେଉଛି ଲେଖିକି ମୁଁ ସେ ପିଲାକୁ ଦେଇ ଦେଇଥିବି ହେଲା କି ହଁ ହଁ କଣ କଣ କୁହନ୍ତୁ ହଁ କୁହ ନେବ ନା ନାହିଁ ହଁ ଶୂଣ ଟିକିଏ ମୋ କଥା ମୋର ଯେଉଁ କ୍ୟାଣ୍ଡେଲ୍ ନେବ ଗୋଟିଏ ଏବେ ଦେଖ ଗୋଟିଏ ନୂଆ ମଡ଼େଲ୍ର କ୍ୟାଣ୍ଡେଲ୍ ଆସିଛି ଆଉ ବି ଭେରାଇଟି ଭେରାଇଟି କ୍ୟାଣ୍ଡେଲ୍ ବି ଅଛି ଆଉ କେଉଁ ଟାଇପ୍ର କ୍ୟାଣ୍ଡେଲ୍ ପୁରୁଣା ଯେଉଁ ଚିକ୍ ଚିକ୍ ଯେଉଁଟା ଆମେ ଧର ଲଗାଇ ଦେଲେ ଯେଉଁ ଚଡ଼ ଚଡ଼ ଚଡ଼ ହୋଇ ଯେଉଁଟା ସେହିଟା ସେହିଟା ନେବ ନା ଆଉ ଗୋଟିଏ ଆମର ଗୋଟିଏ କ୍ୟାଣ୍ଡେଲ୍ ଅଛି ସେଟା କ୍ୟାଣ୍ଡେଲ୍ଟା ଜଳିବ ଜଳି ସାରିଲାପରେ ଗୁଟେ ଫୁଟିବ ଉପର ଯେ ଯେଉଁଟା ଫୁଟିବ ମାନେ ସେ ଗମଟା ଯେଉଁଟି କେକ୍ ରଖିବ ହେଲା କି ସେ ଜାଗାରେ ସେ ଯାଇକି ସେହିଟା ଯାଇକି ଫୁଟିକି ପୁରା ରୁମ୍ଟାକୁ ଗୋଟିଏ ବଢ଼ିଆ ସୁନ୍ଦର ଗୋଟିଏ ସୌନ୍ଦର୍ଯ୍ୟ ଗୋଟିଏ ଦେବ ଆ ସେହିଟା ଟିକିଏ କମ ମାନେ ଦାମିକା ଆସୁଛି ସେହିଟା ନେବ ହଁ ହଁ ହଁ କାହିଁକିନା ଏହି ଜିନିଷଟା ମୁଁ ପ୍ରାୟତଃ ଦୋକାନକୁ ଦେଉନାହିଁ କାହିଁକିନା ମୋ ପାଖକୁ ବହୁତ ଲିମିଟ୍ କମ ଆସୁଛି ହେଲା ସେହିଟା କେବଳ ମୋ ପାଖରେ ମୁଁ ହିଁ ରଖୁଛି ଜିନିଷଟା ଆଉ କାହାକୁ ଦେଉନାହିଁ ଆଉ ଏହିଟା ଟିକିଏ କଷ୍ଟଲି କିନ୍ତୁ ଅଛି ସେହିଟା ପାଖାପାଖି ପଡ଼ିଯିବ ରେଟ୍ ତଥାପି ବୋଧେ ପାଞ୍ଚଶହ ସାଢ଼େ ପାଞ୍ଚଶହ ଖଣ୍ଡେ ଟଙ୍କା ପଡ଼ିଯିବ ଠିକ୍ ଅଛି ଠିକ୍ ଅଛି ହଉ ଠିକ୍ ଅଛି ତମ ମୁଁ ତ ଲିଷ୍ଟଟା କରିଦେଲି ଆଉ ତୁମେ ଛଅଟା ବେଳକୁ ଆସିକି ଦୋକାନରୁ ମାନେ ଗୋଦାମରୁ ନେଇଯିବ ଆଉ ହେଲା